ମୁଁ ମୋ ଜୀବନରେ ଗୋଟିଏ ଭଲ ଗାୟିକା ହେବାକୁ ଚାହେଁ ସମାଜରେ କିମ୍ବା ଲୋକମାନଙ୍କର ପ୍ରିୟ ହେବି ଏବଂ ନିଜର ଗୋଟିଏ ପରିଚୟ ତିଆରି କରିବାପାଇଁ ମୋର ବହୁତ ଇଚ୍ଛା ମୋତେ ଠାକୁରଙ୍କ ଭଜନ ଆଧ୍ୟାତ୍ମିକ ଗୀତ ଉପରେ ବେଶ ଇଚ୍ଛା ଅଛି ଗାଇବା ପାଇଁ ଏହି ଗୀତ ଶୁଣିବାଦ୍ୱାରା ଲୋକମାନଙ୍କ ମନରେ ପରିବର୍ତ୍ତନ ଆସେ ଏବଂ ହୃଦୟକୁ ଛୁଇଁ ଥାଏ